ଆମେ ଦୂର ଦୂରବୀକ୍ଷଣ ମେସିନ୍ରେ ବହୁତ ପକ୍ଷୀ ଦେଖିଥାଉ ଏବଂ ଶାଗୁଣା ବଗ ମୟୂର ଓଟ ପକ୍ଷୀ ଇତ୍ୟାଦି ଏହି ଦୂରବୀକ୍ଷଣ ଯନ୍ତ୍ରରେ ଆମେ ଦେଖିଥାଉ ମୁଁ ଚିଲିକାକୁ ଯାଇଥିଲି ଦୂରବୀକ୍ଷଣ ଯନ୍ତ୍ରରେ ବହୁତ ପକ୍ଷୀ ଦେଖିଥିଲି ମୋତେ ବହୁତ ଭଲ ଲାଗିଥିଲା ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲି ବହୁତ ପକ୍ଷୀମାନଙ୍କର ଡେଣା ଲାଞ୍ଜ ଗୋଡ଼ ଥୁଣ୍ଟ ସବୁକିଛି ମୁଁ ଦେଖିପାରୁଥିଲି ବେଶୀ ସହଜ ହୁଏ ଦୂରବୀକ୍ଷଣ ଯନ୍ତ୍ରରେ ପକ୍ଷୀମାନଙ୍କୁ ଦେଖିବାକୁ ମୋତେ ବହୁତ ଖୁସି ଲାଗୁଥିଲା ଅତି ପାଖରେ ଦେଖିବା ଭଳି ଲାଗୁଥିଲା ଦୂରବୀକ୍ଷଣ ଯନ୍ତ୍ରରେ ଚିଲିକାକୁ ଯାଇଥିଲି ମୁଁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲି ଅନେକ ପକ୍ଷୀ ଉଡ଼ୁଥାନ୍ତି ଯେମିତି ଆକାଶରେ ଯେମିତି ଆକାଶରେ ଉଡ଼ାଜାହାଜଟିଏ ଉଡ଼ୁଥାଏ ମୋତେ ବହୁତ ଖୁସି ଲାଗିଲା ଦେଖିଲି ଦୂରବୀକ୍ଷଣ ସାହାଯ୍ୟରେ ମୟୂର କେମିତି ନାଚୁ ଥାଏ ମେଘ ଯେମିତି ଢଳି ଢଳି ଆସୁଥାଏ ସେତେବେଳେ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲେ ମୋତେ ବହୁତ ଖୁସି ଲାଗିଲା ଓଟ ପକ୍ଷୀକୁ ଦେଖିବାକୁ ପାଖରେ ମୋତେ ଭୟ ଲାଗୁଥିବା ସମୟରେ ମୁଁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଲି ମୁଁ ଅତି ପାଖରେ ଦେଖିବାକୁ ମୋତେ ବହୁତ ଖୁସି ଲାଗିଲା ଦୂରବୀକ୍ଷଣ ସାହାଯ୍ୟରେ ମୁଁ ଦେଖିଲି ଏମିତି ଅନେକ ପକ୍ଷୀ ଦେଖିଲି ଦୂରବୀକ୍ଷଣ ଯନ୍ତ୍ରରେ ମୋତେ ବହୁତ ଖୁସି ଲାଗିଲା